ଆମ ଗାଁରେ ଯଦି କାହାର ବାହାଘର ଆୟୋଜନ ହୁଏ ତାହେଲେ ଦୁଇ ପରିବାର ପ୍ରଥମେ ପୁଅ ଝିଅକୁ ଦେଖନ୍ତି ଝିଅ ପୁଅକୁ ଦେଖେ ଦୁଇ ପରିବାର ଦୁଇ ପରିବାରକୁ ଦେଖନ୍ତି ସେମାନେଙ୍କ କେମିତି ଚଳୁଛନ୍ତି ତାଙ୍କ ପରିବାର କେମିତି କେମିତି ରହୁଛନ୍ତି କେଉଁ ଘରେ ରହୁଛନ୍ତି ଏସବୁ ମଧ୍ୟ ଦେଖାଯାଏ ତା'ପରେ ଜଣେ ମଧ୍ୟସ୍ଥି ଥାଏ ଯିଏକି ସବୁ ବ୍ୟବସ୍ଥା କରେ ତା'ପରେ ସେମାନଙ୍କୁ ଆଣିକି ଏକ ଭୋଜି ଭାତର ଆୟୋଜନ କରାଯାଏ ଦୁଇ ପରିବାର ମିଶିକି ମନ୍ଦିରରେ ଯାଇଁକି ଏକ ଭୋଜି କରନ୍ତି ତାପରେ ସେମାନଙ୍କର ନିର୍ବନ୍ଧ ହୁଏ ଯେଉଁଟାକି ଆମେ ଏ ଆଜି କାଲି ଯଦି କହିବା ତା'ହେଲେ ଗୋଟିଏ ନୂଆ କେକ ଫେକେ ଗୋଟିଏ କାଟିକି ଗୋଟିଏ ନୂଆ ପ୍ରକାରର ଗୋଟିଏ କରୁଛନ୍ତି ତା'ପରେ ବିବାହର ଲଗ୍ନ ସ୍ଥିର ହୁଏ କେଉଁ ଦିନ ବିବାହ କରିବେ ତାପରେ ଆଜିକାଲି ପିଲାମାନଙ୍କର ଯେଉଁ ଫ୍ୟାସନ ସବୁ ହେଇଗଲାଣି ଯାଇକି ଫଟୋ ଫଟୋ ଉଠାଉଛନ୍ତି ଫଟୋ ଶୂଟ କରୁଛନ୍ତି ଏହାପରେ ବାହାଘର ହୁଏ ଆଉ ବୈଠକ ସମୟରେ ସାଧାରଣତଃ କେତେ ଦେଣ ନେଣ ପୁଅ କ'ଣ କରୁଛି କେତେ ଟଙ୍କା ଦେବେ କ'ଣ କ'ଣ ଜିନିଷ ଦେବେ ଝିଅକୁ କ'ଣ କ'ଣ ପୁଅ କରୁଛି ପୁଅର ଡିଟେଲସ ସବୁ ନେବେ ଏଇସବୁ ବିଷୟରେ ଆଲୋଚନା ହୁଏ